ଆମ ଗ୍ରାମରେ ସାଧାରଣତଃ ଜଳ ସେଚନର ସୁବିଧା ବହୁତ ଭଲ ଅଛି ଏବଂ ବହୁତ ପ୍ରକାରର ସୁବିଧା ମଧ୍ୟ ଅଛି ତା ସହିତ ଆମ ଗ୍ରାମରେ ଜଳ ସେଚନ ସୁବିଧା ରହିଥିବା ହେତୁ ଆମ ଗ୍ରାମରେ ଲୋକମାନେ କୃଷି କ୍ଷେତ୍ରରେ ମଧ୍ୟ ବହୁତ ପ୍ରକାରର ଫସଲ ମଧ୍ୟ କରିଥାନ୍ତି ତାହା ସହିତ ଧାନ ଚାଷ ଏବଂ ବାଦାମ ଚାଷ ମଧ୍ୟ କରିଥାନ୍ତି ଏବଂ ଅନ୍ୟାନ୍ୟ ମଧ୍ୟ ଚାଷ କରିଥାନ୍ତି ଧାନ ଚାଷ କରିବା ଦ୍ୱାରା ଲୋକମାନେ ମଧ୍ୟ ବହୁତ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ପାଇଥାନ୍ତି କାରଣ ଜଳ ସେଚନର ସୁବିଧା ରହିଥିବା ହେତୁ ଫସଲ ମଧ୍ୟ ଠିକ୍ ସମୟରେ ପାଚି ଚାଷୀ ମାନଙ୍କ ମଧ୍ୟରେ ମୁହଁରେ ହସ ଫୁଟାଇ ଥାଏ ଏବଂ ଲୋକମାନେ ମଧ୍ୟ ନାନା ପ୍ରକାରର ଚାଷ ମଧ୍ୟ କରିଥାନ୍ତି ଏବଂ ବାଦାମ ଚାଷରେ ଗହମ ଚାଷ ମଧ୍ୟ କରିଥାନ୍ତି ତା ସହିତ ଜଳ ସେଚନର ସୁବିଧା ଆମ ଗ୍ରାମରେ ଥିବା ହେତୁ ଚାଷୀ ମାନଙ୍କର କୌଣସି ପ୍ରକାରର ଅସୁବିଧା ହୋଇନଥାଏ ଏବଂ ଚାଷ କାର୍ଯ୍ୟ ମଧ୍ୟ ବହୁତ ସୁବିଧାରେ ହୋଇଥାଏ